ଓଡ଼ିଶାରେ ଧନ୍ଦାମୂଳକ ତାଲିମ କିମ୍ବା ଦକ୍ଷତା ବିକାଶ ସୁଯୋଗ ପାଇଁ ବହୁତ ପ୍ରକାର ସୁବିଧା ସୁଯୋଗ ଦିଆଯାଉଛି ଯେମିତି କି ସରକାରୀ ହେଉ କିମ୍ବା ବେସରକାରୀ ହେଉ ବହୁତ ଅନୁଷ୍ଠାନ ତିଆରି କରାଯାଇଛି ଯେ ଆଇ ଟି ଆଇ ହେଉ ଡିପ୍ଲୋମା ହେଉ ଇଞ୍ଜିନିୟରିଂ ହେଉ ଏମିତି ବହୁତ ପକାର ଧନ୍ଦାମୂଳକ ତାଲିମ ପାଇଁ ସୁବିଧା ସୁଯୋଗ ସୃଷ୍ଟି ହେଇଛି ଯାହାଫଳରେ କି ଏହା ଦ୍ୱାରା କ'ଣ ହେଉଛି ନା କୃଷିର ବିକାଶ ହେଉଛି କୃଷିର ବିକାଶ ହେଲେ ଉତ୍ପାଦନ ବି ବଢ଼ୁଛି କୃଷି ଆଗରୁ ଲୋକମାନଙ୍କ ଦ୍ୱାରା ଯେତିକି କୃଷିକାର୍ଯ୍ୟ କରୁଥିଲେ ବର୍ତ୍ତମାନ ଏ ଧନ୍ଦାମୂଳକ ଶିକ୍ଷାର ଉନ୍ନତି ହେବାପରେ ଏବେ ବିଭିନ୍ନ ପ୍ରକାର ମେସିନ୍ ସବୁ ଦ୍ୱାରା ଚାଷକାର୍ଯ୍ୟ ହେଇପାରୁଛି ଯାହାଫଳରେ ଉତ୍ପାଦନ ବଢ଼ୁଛି ଏବଂ କୃଷକମାନେ ବହୁତ ସହଜରେ ବହୁତ ଜମି ବି ଚାଷ କରିପାରୁଛନ୍ତି ଏବଂ ଠିକ୍ ଉତ୍ପାଦନ ମଧ୍ୟ କରିପାରୁଛନ୍ତି ଏମିତିରେ ହେବା ଦ୍ୱାରା ବୈଷୟିକ ଧନ୍ଦା ଦ୍ୱାରା ଯେଉଁ ବେକାରି ସମସ୍ୟା ଥିଲା ବେକାର ଯୁବକ ଯୁବତୀ ହୁଅନ୍ତୁ ସେମାନେ ବି କିଛି ପଇସା ଇନକମ୍ କରିପାରୁଛନ୍ତି ଏମିତି ହେଲେ ଆଗକୁ ଆହୁରି ବି ଉନ୍ନତି ଘଟିବ ତେଣୁ ଧନ୍ଦାମୂଳକ ତାଲିମ୍ ଏକ ଭଲ ଦକ୍ଷତା ସୃଷ୍ଟି କରିପାରୁଛି ବୋଲି ମୁଁ ଭାବୁଛି